ବର୍ତ୍ତମାନ ଆଗ ଅପେକ୍ଷା ପନିପରିବା ଆକାଶଛୁଆଁ ଦର ଅଛି ଏବେ ଲୋକମାନେ ପନିପରିବା ଚାଷ କରୁନାହାନ୍ତି ଚାଷ ନକରିବା କାରଣ ହେଉଛି ବର୍ତ୍ତମାନ ପାଣିପାଗ ବହୁତ ପରିବର୍ତ୍ତନ ହେଉଛି ଭଲରେ ଭଲ ଭାବରେ ବର୍ଷା ହେଉନାହିଁ ଏବଂ ପାଣି ଅଭାବରୁ ଲୋକମାନେ ଚାଷ କରୁନାହାନ୍ତି ସେଥିପାଇଁ ପନିପରିବା ଆକାଶଛୁଆଁ ବାହାର ରାଜ୍ୟରୁ ପନିପରିବା ଆସୁଥିବାରୁ ଦରବୃଦ୍ଧି ହେଉଛି ଅନଲାଇନ୍ ସପିଂ କରିବା ଦ୍ୱାରା ଭଲ ବି ହୁଏ ଖରାପ ବି ହୁଏ କାରଣ ଅନଲାଇନ୍ ସପିଂ ଦ୍ୱାରା ଯେଉଁ ଜିନିଷ ଆସେ ସେହି ଜିନିଷ ଖରାପ ବି ହୋଇଥାଏ କାରଣ ଭଲ କରିବା ଦ୍ୱାରା ଭଲ ହୁଏ ଏବଂ ଭଲ ଜିନିଷ ଆସିଥିବା ଆମେ ଆମେ ଭାବୁଛେ ନା ଭଲ ଜିନିଷ ଆସିଥିବ ବୋଲି କିନ୍ତୁ ସେହି ଭଲ ଜିନିଷ ହିଁ ଖରାପ ହୋଇ ଯାଇଥିବ